ହେଲୋ କିଏ କହୁଛନ୍ତି ହଁ କୁହନ୍ତୁ କ'ଣ ଅସୁବିଧା ହେଲା

ଆପଣଙ୍କ କ'ଣ କେମିତି ଘର ଅଛି ମାନେ ନୂଆ ଘର ନା ଆଗରୁ କରିସାରିଛନ୍ତି

କ'ଣ ଆରମ୍ଭରୁ ପୁଣି କରିବ ନା ସେଇ ମାନେ ଯୋଉଟା ଲାଗିଛିି ସେଇଟା ହିଁ କରିବାର ଅଛି ଆଚ୍ଛା ଆଚ୍ଛା କେତେଟା ରୁମ୍ ଅଛି କେତେଟା ରୁମ୍ ଅଛି

ହୁଁ ଚାରିଟା ରୁମ୍ରେ ଲଗେଇବାର ଅଛି ଆଚ୍ଛା ରୁମ୍ରେ ଯେ ଲଗେଇବ କ'ଣ ଲାଇଟ୍ ବି ଲଗେଇବ ଚାରି ସାଇଟ୍ରେ ନା ଖାଲି ଏମିତି ଖାଲି ଲାଇଟ୍ ବି ଲଗେଇବାର ଅଛି ଯେ ନାଇଟ୍ ନାଇଟ୍ ବଲ୍ବ୍ ଯୋଉ ହୁଏ ସେଇଗୁଡ଼ା ବି ଲଗେଇବ ନା ଖାଲି ଏମିତି କାମ କରିବାର ଅଛି ଆଚ୍ଛା ସିଲିଂ କାମ ହୋଇଛି କି ନା ନା ୱାରିଂ କରିଦେଲେ ତ ହେବ ଯେ ହେଲେ ସିଲିଂଟା କରିଦେଲେ ସେଇ ସାଙ୍ଗରେ ହିଁ କାମଟା ହୋଇଯାଇଥାନ୍ତା ପୁରା ଅସୁବିଧା ହୋଇନଥାନ୍ତା ପରେ ହଉ ଠିକ୍ ଅଛି ସେମିତି ହେଲେ ବି ଚଳିବ ହେଲେ ଚାର୍ଜ ଗୋଟେ ରୁମ୍ କେତେ ବଡ଼ ରୁମ୍ ମାନେ କେତେ ସ୍କୋୟାର୍ ବାଇ ଅଛି ରୁମ୍ଟା ଆଚ୍ଛା ମାନେ ନଅ ଫୁଟ୍ ଦଶ ଫୁଟ୍ ବାର ଫୁଟ୍ ସେମତି କେତେ ଫୁଟ୍ ଅଛି କହିଲେ ମୁଁ ଜାଣିପାରିବି ନହେଲେ ଜଣା ପଡ଼ିବନି ବାର ଫୁଟ୍ ଅଛି ଲମ୍ବା ଚଉଡ଼ା ସ୍କୋୟାର୍ ଅଛି ତ ହଉ ଠିକ୍ ଅଛି ଚଳିବ ହେଲେ ନବେ ଅଶୀ ଟଙ୍କା କରି ପଡ଼ିବ ନବେ ଅଶୀ ହି ଧର ଅଶୀ ହିଁ ଧର ଅଶୀ ସ୍କୋୟାର ଫୁଟ୍କୁ ଧରିକି ଚାଲ

ହଁ ଛୋଟ ଥାଉ କିମ୍ବା ବଡ଼ ଥାଉ ହେଲେ ଅଶୀ ଟଙ୍କା ସ୍କୋୟାର ଫୁଟ୍ ଲାଗିବ

ହଁ ଅଶୀ ଟଙ୍କା ସ୍କୋୟାର ଫୁଟ୍ ଲାଗିବ ଜିନିଷ ଆପଣଙ୍କର ଥିବ ଆମ ଖାଲି ଯାଇକି ମୁଁ ପିଲା ପଠେଇବି ଆଉ ପିଲାମାନେ କରିକି ଆସିବେ ମୁଁ ବି ଯାଇକିନା ଦେଖିବି ମଝି ମଝିରେ ସେମିତି କିଛି ଅସୁବିଧା ନାହିଁ ଯେ ମୁଁ ଯିବିନି ମୁଁ ବି ଯିବି

ହଁ ଆପଣ ଆଣିକି ଦେବେ ଜିନିଷ ଆଉ ମୁଁ ପିଲା ପଠେଇବି ମୁଁ ଯିବି ଯାଇକି କରିକି ଆସିବୁ ନା ନା ସେମିତି ଅଧିକ ପଡ଼ିଯିବ ସେମିତି ତ ହୁଏ ନି ଆମ ଜିନିଷ ଦେବାର ଆପଣ ଜିନିଷ ନେଇକିନା ଆସିବେ ହଉ ଠିକ୍ ଅଛି ହେଲା ରଖୁଛି ହଉ ପରେ କଥା ହେବି